ମୋ ଭାରତରେ ବିଭିନ୍ନପ୍ରକାର ଷ୍ଟାଇଲ୍ ଷ୍ଟାର୍ ବା ବିଭିନ୍ନପ୍ରକାର ହିରୋଇନ୍ ହିରୋ ହିରୋଇନ୍ମାନଙ୍କୁ ବଲିଉଡ଼୍ ଷ୍ଟାର୍ମାନେ ତାହାର ଚରିତ୍ର ଆମ ଭାରତର ନାଗରିକମାନଙ୍କୁ ବିଶେଷ ଭାବରେ ପ୍ରଭାବିତ କରିଛି ସେମାନଙ୍କ ଚରିତ୍ର ଆମ ଭାରତରେ ବିଶେଷ ଭାବରେ ଗ୍ରହଣୀୟ ସେମାନଙ୍କ ସେହି ଚରିତ୍ରକୁ ବିଶେଷ ଭାବରେ ଅନୁସରଣ କରୁଛନ୍ତି ଏବଂ ସେହି ଅନୁସରଣ ମାଧ୍ୟମରେ ସେମାନେ ନିଜର ଚରିତ୍ରକୁ ଗଠନ କରିଛନ୍ତି ନିଜ ଚରିତ୍ର ମାଧ୍ୟମରେ ସେମାନେ ବିଭିନ୍ନପ୍ରକାର ଅଭିନୟକୁ ଉପଲବ୍ଧ କରି ସେମାନେ ମଧ୍ୟ ନିଜର ସେହି ଅନୁସରଣ କରି ସେମାନେ ବିଭିନ୍ନପ୍ରକାର ତାଙ୍କ ପ୍ରତି କରିବା ପାଇଁ ବା କପି କରି ସେମାନେ ବିଭିନ୍ନପ୍ରକାର କାମ କରିଚାଲିଛନ୍ତି ହେଲେ ଦେଖିବାକୁ ଗଲେ ହିରୋ ହିରୋଇନ୍ମାନେ ବିଭିନ୍ନପ୍ରକାର ସମୟରେ ବିଭିନ୍ନପ୍ରକାର କଳା ବା ବିଭିନ୍ନପ୍ରକାର ଫ୍ୟାମିଲି ଡ୍ରାମା ବିଭିନ୍ନପ୍ରକାର ଇମୋସ୍ନାଲ୍ ବିଭିନ୍ନପ୍ରକାର ସ୍ୟାଡ଼୍ ଷ୍ଟୋରି ବିଭିନ୍ନପ୍ରକାର ଇମୋସ୍ନାଲ୍ ଲଭ୍ ଷ୍ଟୋରି ଇତ୍ୟାଦି ମାଧ୍ୟମରେ ବିଶେଷ ପ୍ରଭାବିତ କରିଛନ୍ତି ସେମାନେ ଲଭ୍ ଷ୍ଟୋରି ମାଧ୍ୟମରେ ବିଶେଷ ଭାବରେ ପ୍ରଭାବିତ କରଛନ୍ତି ପିଲାମାନଙ୍କୁ ଏବେକାର ଯୁବପିଢ଼ି କେବଳ ସେକ୍ସ୍ ଲଭ୍ ଇତ୍ୟାଦି ମୁଭି ଦେଖି ସେମାନେ ବିଭିନ୍ନପ୍ରକାର ଚାଲିଚଳଣି ଶିଖିଥାନ୍ତି ଏବଂ ତାଙ୍କ ଆର୍ଥିକ ଜୀବନରେ ସେମାନେ କେମିତି ଲଭ୍ ଷ୍ଟୋରି ମାଧ୍ୟମରେ ବା କେମିତି ଇମୋସ୍ନାଲ୍ ଫ୍ୟାମିଲି ଡ୍ରାମା ମାଧ୍ୟମରେ ଏପରି ଭାବରେ ପ୍ରଭାବିତ କରୁଛି ଯେ ସେମାନେ ସେହି ଚରିତ୍ରରେ ଘୁଷି ଯାଇ ସେମାନେ କେବଲ ସେହି ବିଷୟରେ ହିଁ ଧାରଣା ଦେଉଛନ୍ତି ସେହି ବିଷୟରେ ହି କାମ କରୁଛନ୍ତି ସେମାନେ କେବଲ ନିଜ ବିଷୟରେ ଦେଖୁନାହାନ୍ତି ସେମାନେ କେବଲ ସେ ହିରୋ ହିରୋଇନ୍ ଫିଲ୍ମ ମାଧ୍ୟମରେ ଅନୁସରଣ କରି କେବଳ ନିଜ କଳା କାର୍ଯ୍ୟକଳାପ ବା ନିଜର ଚରିତ୍ରକୁ ଭୁଲି ସେମାନେ ସେହି ଚରିତ୍ରରେ ଘୁସି ଯାଇ ସେମାନଙ୍କ ପ୍ରତି ଆଗ୍ରହ ପ୍ରକାଶ କରି ସେମାନଙ୍କ ପରି ହେବାକୁ ଚାହାନ୍ତି ଠିକ୍ ସେହିପରି ହିରୋ ହିରୋଇନ୍ମାନଙ୍କ ସେହି କଳା ଆଉ ଚରିତ୍ରକୁ ଅନୁସରଣ କରି ସେମାନେ ତାଙ୍କର ସେହି ଦୈନନ୍ଦିନ ଜୀବନରେ ଠିକ୍ ଭାବରେ ସୁଧାର ଆଣିଛନ୍ତି ଦୈନନ୍ଦିନ ଜୀବନରେ ସେମାନେ ବିଭିନ୍ନପ୍ରକାର ସୋପାନ ବା ବିଭିନ୍ନପ୍ରକାର ସେହି ହିରୋ ହିରୋଇନ୍ମାନଙ୍କ କଳାକୃତି ସେମାନଙ୍କୁ ବିଶେଷ ଭାବରେ ପ୍ରଭାବିତ କରୁଅଛି କଳାକୃତି ଦ୍ୱାରା ସେମାନେ ଯେ ପ୍ରଭାବିତ ହୋଇ ସେମାନେ ବିଶେଷ ଭାବରେ ପ୍ରଭାବିତ କରୁଛନ୍ତି ତାହା ଦ୍ୱାରା ବିଭିନ୍ନପ୍ରକାର କାର୍ଯ୍ୟକ୍ରମ ଇତ୍ୟାଦି ମାଧ୍ୟମରେ ସେମାନେ ସେବା ଶୁଶ୍ରୂଷା କରୁଛନ୍ତି ଏବଂ ସେହି ସମୟରେ ହିରୋ ହିରୋଇନ୍ମାନଙ୍କ ସେହି ବିଭିନ୍ନପ୍ରକାର ସେହି ଆମ ଅସୁବିଧା ବା ବିଭିନ୍ନପ୍ରକାର ଅସତ୍ୟ ମାର୍ଗ ସତ୍ୟ ମାର୍ଗ ଅଛି ଯେଉଁ ଦୁଇଟି ମାର୍ଗ ସେହି ମାର୍ଗରେ ସତ୍ୟ ପଥ ଦେଇ କେମିତି ସେମାନେ ଯିବେ ତାହା ବିଶେଷ ଭାବରେ ପ୍ରଭାବିତ କରୁଛନ୍ତି ସତ୍ୟ ପଥ ଦେଇଗଲେ ସେମାନେ କେବଳ ସତ୍ୟ ପଥେ ଯିବେ ନାହିଁ କେବଳ ତାଙ୍କର ଏକ ସୁନାଗରିକ ହୋଇପାରିବେ ସେଥିପାଇଁ ସେହିମାନେ ବିଶେଷ ଭାବରେ ଧ୍ୟାନ ଦେଉଛନ୍ତି ଏବଂ ସେହି ଧ୍ୟାନ ଦ୍ୱାରା ସେମାନେ କେବଳ ନିଜ ପ୍ରତି ଉପକୃତ ହେଉନାହାନ୍ତି ସେମାନେ ହିରୋ ହିରୋଇନ୍ ବଲିଷ୍ଟାର୍ ଇତ୍ୟାଦି ମାଧ୍ୟମରେ ନିଜର ଉପଯୁକ୍ତ ସେ ସେମାନେ ନିଜର ଶରୀର ବା ନିଜର ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଧ୍ୟାନ ଦେଉଛନ୍ତି ଏବଂ ସେହି ହିରୋ ହିରୋଇନ୍ ମାଧ୍ୟମରେ ସେମାନେ ଲଭ୍ ଷ୍ଟୋରି ଫ୍ୟାମିଲି ଡ୍ରାମା ଇତ୍ୟାଦି ମାଧ୍ୟମରେ ସେମାନେ ନିଜର ଚରିତ୍ର ବା ନିଜର କ୍ୟରେକ୍ଟର୍ ବିଷୟରେ ବୁଝିପାରୁଛନ୍ତି ମାତା ପିତା ପ୍ରତି ସମ୍ମାନ ଦେଉଛନ୍ତି ଏବଂ ଲଭ୍ ଷ୍ଟୋରି ଏବଂ ଇମୋସ୍ନାଲ୍ ଡ୍ରାମା ମାଧ୍ୟମରେ ଫ୍ୟାମିଲି ଡ୍ରାମା ଇତ୍ୟାଦି ମାଧ୍ୟମରେ ବିଭିନ୍ନପ୍ରକାର ସୋପାନ ବିଭିନ୍ନପ୍ରକାର ଚାଲିଚଲଣି ବିଭିନ୍ନପ୍ରକାର ଚରିତ୍ର ଲଭ୍ ଷ୍ଟୋରି ଡ୍ରାମା ଇମୋସ୍ନାଲ୍ ଡ୍ରାମା ଇତ୍ୟାଦି କ୍ୟାରେକ୍ଟର୍ ଇତ୍ୟାଦିରେ ଘୁସି ଯାଇ ସେମାନେ ବିଭିନ୍ନପ୍ରକାର ଇମୋସ୍ନାଲ୍ ଡ୍ରାମା ଏଣ୍ଡ୍ କ୍ୟାରେକ୍ଟର୍ ଏଣ୍ଡ୍ ଇମ୍ପସିିବୁଲ୍ ବିଭିନ୍ନ କ୍ୟାରେକ୍ଟର୍ରେ ଘୁସିଯାଏ ସେମାନେ କେବଳ ନିଜର ସ୍ୱାସ୍ଥ୍ୟ ପ୍ରତି ବା ନିଜର ଜୀବନ ଚରିତ୍ର ପ୍ରତି ଫ୍ୟାମିଲି ଡ୍ରାମା ଇତ୍ୟାଦିରେ ସେମାନେ ଘୁଷି ନିଜର ଚରିତ୍ରକୁ ଗ୍ରରଣ କରିଛନ୍ତି ତାହାକୁ ଦେଖିଲେ ଜଣାପଡ଼ିଛି ଯେ ବଲିଉଡ଼୍ ଷ୍ଟାର୍ ମଧ୍ୟରେ ବିଭିନ୍ନପ୍ରକାର ଡ୍ରାମା ବା ବିଭିନ୍ନ ତାଙ୍କ ଚରିତ୍ର ବିଶେଷ ଭାବରେ ପ୍ରଭାବିତ କରୁଅଛି